ହଁ ନମସ୍କାର ହଁ କହୁଥିଲି କୁହ

ହଁ ହଁ ହଁ ଆସନ୍ତୁ

ତ ଆପଣ କେବେ ଆସିବେ କି

ଆଉ ଯଦି ହଁ

ସେଇଟା ସେଇଟା ହେବ ଦୁଇହଜାର

ହଜାର ଟଙ୍କା ହଜାର ନାଇଁ ତିନି ହଜାର ଟଙ୍କା ଖାଇବା ଖାଇବା ସୁବିଧା ବି ଅଛି ନାଁ

ପଚାଶ ହଜାର

କଲେଜରେ ପଢ଼ି ପାରିବେ କିନ୍ତୁ ହଷ୍ଟେଲରେ ଅଲଗା ଅଲଗା

ହଁ

କଲେଜରେ

ଭଲ ପଢ଼ୋଉଛନ୍ତି ବି